ଖେଳ ଲୋକଙ୍କ ଆ ଲୋକଙ୍କର ବହୁତ କିଛି ଶାରୀରିକ ମାନସିକ ସୁ ସୁସ୍ଥତାକୁ ସ୍ଥିର କରିଦେଇଥାଏ ଯେ କି ଖେଳ ଦ୍ଵାରା ଆମର ପ୍ରତ୍ୟେକ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ସବୁ କିଛି ଫଙ୍କସନ୍ ହେଇଥାଏ ଖେଳ ସ ମଣିଷ ପାଇଁ ନିହାତି ଆବଶ୍ୟକ ଯିଏକି ତାଙ୍କର ଯେତେ ଟେନସନ୍ରେ ଥାଆନ୍ତୁ କି ଯାହା ବି ଥାଆନ୍ତୁ ଟିକିଏ ବାହାରେ ଖେଳି ଆସି ଖେଳ ବୁଲାବୁଲି ହେଇଗଲେ ଖେଳିବା ଦ୍ଵାରା ମାଇଣ୍ଡଟା ଫ୍ରି ରହିଥାଏ ଆଉ ଗୋଡ଼ହାତ ଫ୍ରି ବି ଲାଗିଥାଏ ଏକ୍ସରସାଇଜ ସହିତ ସମାନ ହୋଇଥାଏ ଲୋକଙ୍କର ଖେଳ ନିହାତି ଆବଶ୍ୟକ ସେଥିରେ ଲୋ ରୋଗ ବେମାର ବହୁତ କମ ବି ସୃଷ୍ଟି ହୁଏ